ଆମ ଅଞ୍ଚଳର ମାନସିକ ସ୍ବାସ୍ଥ୍ୟ ଏବଂ ସାମଗ୍ରିକ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାରର ସଚେତନ ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକ ହୋଇଥାଏ ଏବଂ ବନ୍ଧୁତ୍ଵପୂର୍ଣ୍ଣ କ୍ରୀଡ଼ା ଯେମିତିକି ସନ୍ଧ୍ୟା ବେଳେ ଆମ ଅଞ୍ଚଳର କିଛି ସାଙ୍ଗ ମାନେ ଏକାଠି ହୋଇ କିଛି ଖେଳ ଖେଳିଥାଉ ଯଥା କ୍ରିକେଟ ଫୁଟବଲ ଭଲିବଲ ବାସ୍କେଟବଲ ଇତ୍ୟାଦି ମୋ ସାଙ୍ଗ ମାନେ ମିଶି ସାଙ୍ଗ ମାନଙ୍କ ସହ ଆମେ ଖେଳୁ ଏହା ଛଡ଼ା ଏଠାରେ ବିଭିନ୍ନ ପ୍ରକାରର ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ ହୋଇଥାଏ ଏଗୁଡ଼ିକ ଆମ ଅଞ୍ଚଚଳର ବିଭିନ୍ନ ଖେଳ ପଡ଼ିଆରେ ଓ ଷ୍ଟାଡିୟମ ଗୁଡ଼ିକରେ ଆୟୋଜନ ହୋଇଥାଏ ଏଠାରେ ସବୁ ଗ୍ରାମର ଖେଳାଳି ମାନେ ଭାଗ ନେଇଥାନ୍ତି ଜନ ଗହଳି ମଧ୍ୟ ସେଠାରେ ଅଧିକ ହୋଇଥାଏ ଯଥା ପ୍ରାୟ ରାତିରେ ଏହା ଆୟୋଜନ ହୋଇଥାଏ ଏହା ଛଡ଼ା କ୍ରୀଡ଼ାର ବିଭିନ୍ନ ଇଭେଣ୍ଟ ଗୁଡିକ ମଧ୍ୟ ସେଠାରେ ଆୟୋଜନ କରାଯାଇଥାଏ ଅନେକ ଖେଳାଳି ଓ ସେମାନଙ୍କ ସାଙ୍ଗ ସାଥି ମାନେ ଏକାଠି ହୋଇଥାନ୍ତି ସେମାନଙ୍କର ସେମାନଙ୍କର ବନ୍ଧୁ ଓ ଭାଇ ମାନେ ବି ସେଠାରେ ନିୟୋଜିତ ହୋଇଥାନ୍ତି ସିନେମାର ଲୋକ ଲୋକପ୍ରିୟ ଅଭିନେତା ଓ ତାରକା ମାନେ ମଧ୍ୟ ଏଠାରେ ଦେଖିବାକୁ ଆସିଥାନ୍ତି ଏହି ପରି ଆମ ଅଞ୍ଚଳରେ କ୍ରୀଡ଼ା କାର୍ଯ୍ୟକ୍ରମ ଚଳିତ ହୋଇଥାଏ